ମୋ ଘର ଫୁଲବାଣୀ ଏଠାରେ ଇଲାଇବ୍ରେରୀ ବୋଲି ଗୋଟେ ଅଛି ସେଠାକୁ ବହୁତ ଲୋକ ପଢ଼ିବାକୁ ଆସନ୍ତି ମୁ ମଧ୍ୟ ସେଠାକୁ ପଢ଼ିବା ପାଇଁ ଯାଏ ପାଠ ପଢ଼ିବା ଦ୍ଵାରା ବହୁତ କିଛି ଶିକ୍ଷା ମିଳିଥାଏ ମୋତେ ସେଠି ପଲିଟିକାଲ୍ ସାଇନ୍ସ୍ ପଢ଼ିବାକୁ ବହୁତ ଭଲ ଲାଗେ କାରଣ ରାଜନୀତି ବିଭାଗ ବିଷୟରେ ଜାଣିବାକୁ ମୋର ବହୁତ ଇଚ୍ଛା ମାନେ ପ୍ରତ୍ୟେକ ଦିନ କ'ଣ କ'ଣ ଯାହା ବି କିଛି ଘଟୁଛି ତାହା ରାଜନୀତି ବିଜ୍ଞାନରେ ଦର୍ଶାଯାଇଥାଏ ଯାହା ଫଳରେକି ଏମାନେ ବିଭିନ୍ନପ୍ରକାରର ମାନେ ସ୍ଥାନୀୟ ବାସିନ୍ଦାମାନେ ମାନେ ନିଜ ଅଞ୍ଚଳରେ କିପରି ରାଜନୀତି ଚାଲିଅଛି ସହରରେ କିପରି ରାଜନୀତି ଚାଲିଛି ତା ବିଷୟରେ ସେଠାରେ ଦର୍ଶାଯାଇଥାଏ ଯାହା ଫଳ ଫଳରେକି ତାହା ମୁଁ ପଢ଼ିକି ବହୁତ ଉପକୃତ ହୋଇଥାଏ